ପରିବର୍ତ୍ତିତ ଜଳବାୟୁ ଦ୍ୱାରା ଆମର ଚାଷବାସ ନଷ୍ଟ ହଉଛି ଏବଂ ମରୁଡ଼ି ପଡ଼ୁଛି ତା'ପରେ ଜଳବାୟୁ ମାନେ କୃଷି କୃଷକ କ୍ଷତିରେ ପଡ଼ୁଛନ୍ତି ବନ୍ୟା ମରୁଡ଼ି ଏସବୁ ଶୀତ ମାନେ ଏସବୁ ବାତ୍ୟା କୁଆପଥର ମାଡ଼ ଏସବୁରେ ବହୁତ କ୍ଷତି ଘଟୁଛି ଏ ପୂର୍ବାନୁମାନ କରି ଆମକୁ ଆଗରୁ ଜଣାଇବେ ତା'ହେଲେ ଆମେ ତା ପାଇଁ ସତର୍କ ଅବଲମ୍ବନ କରିବୁ ଏବଂ କୃଷକ ନିଜେ ସତର୍କ ହେଇପାରିବ ନହେଲେ ତାର ବହୁତ କ୍ଷତି ହଉଛି କାରଣ ସେ ପଇସା ଖର୍ଚ୍ଚ କରି ମେହନତ କରି ତା'ର କୃଷି କାର୍ଯ୍ୟ କରୁଛି ତେଣୁ ଏସବୁ ହେଲା ବେଳକୁ ତାର ସମସ୍ୟା ବହୁତ ଜଟିଳ ହେଇପାରୁଚି ଏବଂ ଆଉ ପରିବର୍ତ୍ତିତ ମାନେ ମାନେ ପରିବର୍ତ୍ତନ ହବା ଫଳରେ ଚାଷ ମାନେ ଧାନ ବେଳେ ଯଦି ବର୍ଷା ହେଲା ତା'ର ଜଳବାୟୁ ପରିବର୍ତ୍ତନ ହେଲା ଏବଂ ସେଥିରେ କ୍ଷତି ଘଟିଲା ଏବଂ ସିଏ ଠିକ୍ ସେ ଧାନ ଫସଲ କରିପାରିଲା ନାହିଁ ଏବଂ ଏମିତି ତ ପରିବର୍ତ୍ତିତ ଜଳବାୟୁ ଦ୍ୱାରା ଏମିତି ଆମର କ୍ଷତି ସବୁ ଘଟିଚାଲିଛି ତେଣୁ ଆମେ ତା ପାଇଁ ଯଦି ସତର୍କ ସେମାନେ କରନ୍ତେ ଆଉ ସେଥିପାଇଁ ଆମେ କିଛି ପ୍ରତିବନ୍ଧକ ଲଗେଇ ତା ଦ୍ୱାରା ମୁକାବିଲା କରନ୍ତୁ ବା ମୁକାବିଲା କରିକି ଆମେ ନିଜେ ସତର୍କ ହୋଇଯାଆନ୍ତୁ